ମୁଁ ଗୋଟିଏ କୁର୍ତ୍ତି କିଣିଥିଲି ତା'ର ସିଲେଇ ଫିଟିଗଲା ତା' କପଡ଼ା ବିଲକୁଲ ଭଲନଥିଲା ସେ ଖାଲି ଫସ୍ଫସ୍ ହୋଇକି ଚିରି ଯାଉଥିଲା ସେଥିଲାଗି ମୋତେ ସେ କୁର୍ତ୍ତିଟି ବିଲକୁଲ ପସନ୍ଦ ଲାଗୁନାହିଁ